ଆଗ କାଳରେ ମନୋରଞ୍ଜନ କରିଆ ପାଇଁ ଏତେ ସବୁ ଜିନିଷ ଯାହାଥିଲା କି ଲୋକମାନେ ମାନେ ଯାତ୍ରା ଆଉ ବିଭିନ୍ନ ପ୍ରକାର କଳା ଯାହା ବି ଲୋକମାନେ ଟିଭି ତ ସେତେବେଳେ ନଥିଲା ତ ସେମାନେ ଯାହା ବି ସେମାନେ ଗାଁ'ମାନଙ୍କରେ କିମ୍ବା ସହର ମାନଙ୍କରେ ଯେଉଁଠି ପଡ଼ିଥାଏ ସେଠି ଯାଇକି ଉପଭୋଗ କରନ୍ତି ବର୍ତ୍ତମାନ କିନ୍ତୁ ସବୁ ନୂଆ ନୂଆ ସିରିଏଲ୍ ବାହାରିଲାଣି ଯୋଉଟା ଦେଖିକି ଲୋକମାନେ ଏନ୍ଜୟ କରିପାରିବେ ମନୋରଞ୍ଜନକାରୀ କାର୍ଯ୍ୟକ୍ରମ ସେଥିମଧ୍ୟରୁ ଇଣ୍ଡିଆନ୍ ଆଇଡ଼ଲ୍ ଗୋଟେ ବହୁତ ଭଲ ରିଆଲିଟି ଶୋ ଯୋଉଠି ଯୋଉଠି ଛୋଟ ଛୋଟ ପିଲାମାନେ ଯାଇକି ସେମାନଙ୍କ ଭିତରେ ଯାହାବି ସିଂଗିଙ୍ଗ୍ ରେ ଯାହାବି କଳା ରହିଛି ତାକୁ ଦେଖେଇ ପାରିବେ ମୋର ଆମର ଏଠି ତ ସବୁ ବର୍ଷ ତ ଆମ ଓଡ଼ିଶାରୁ ଯାହା ହେଲେ ବି ତିନି ଚାରିଜଣ ପିଲା ଯାଇଥାନ୍ତି ଆଉ ମୋର ଯେତେବେଳେ ଆଉ ମୁଁ ଯେତେବେଳେ ଦେଖିଛି ଆମର ଏଇ ଏଇ ତ ଓଡ଼ିଆ ପିଲା ସତ୍ୟଜିତ ବୋଲି ଗୋଟେ ଛୋଟ ପିଲାଟିଏ ସିଏ ଯା ଯାଇଥିଲା ଆଉ ସିଏ ବହୁତ ଭଲ ଗୀତ ବି ବୋଲେ ତ ସେତେବେଳେ ସିଏ ଯେତେବେଳେ ଯାଇଥିଲା ସେତେବେଳେ ସିଏ ବହୁତ ଭଲ ଗୀତ ବୋଲିଥିଲା ଆଉ ସେଇ ସେ ଗୀତ ବି ଆମେ ବି ଦେଖୁଥିଲୁ ତ ସିଏ ବହୁତ ଭଲ ଗୀତ ବୋଲେ ଆଉ ତାକୁ ଆମେ ଦେଖିକି ବି ଏନଜୟ କଲୁ କି ହଁ ଯାହା ହଉ ଓଡ଼ିଆ ପିଲା ଏତେ ଭଲ ଗୀତ ବୋଲୁଛି ତ ସେଇଟା ଆମକୁ ବହୁତ ଭଲ ଲାଗିଥିଲା